ହ୍ୟାଲୋ ଆପଣ ରେନବୋ ହୋଟେଲରୁ କହୁଥିଲେ କି ମୁଁ ଗୋଟେ ଖାଦ୍ୟ ଅର୍ଡ଼ର କରିଥିଲି ମୋର ଆକାଉଣ୍ଟରୁ ପେମେଣ୍ଟଟା କଟିଛି କିନ୍ତୁ ଆପଣ ପାଖକୁ ଆପଣ ପାଇଲେ କି ନାହିଁ କିନ୍ତୁ ମୋ ଆକାଉଣ୍ଟରୁ କଟିଯାଇଛି ଆପଣ ଟିକେ ମୋ ଖାଦ୍ଯଟା ଟିକେ ଶୀଘ୍ର ଅର୍ଡ଼ର କରିଦେବେ ପଠେଇଦେବେ ଆଉ ସେ ଖାଦ୍ୟଟା ମୁଁ ବି ଖାଇବି ଆଉ ସେଥି ପ୍ରତି ଶୀଘ୍ର ପଠେଇଦେବେ ଟିକେ ଦେଖିଦିଅନ୍ତୁ ଆପଣଙ୍କ ଆକାଉଣ୍ଟ ବି ଟିକେ ଚେକ୍ କରିଦିଅନ୍ତୁ